ଓଡ଼ିଶାରେ ବହୁତ ପ୍ରକାର ପର୍ବ ବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯାଏ ଏବଂ ତା' ଭିତରୁ ହେଉଛି ଆମର ଯେମିତି ରଜପର୍ବ ରଜପର୍ବ ଆମର ଆଷାଢ଼ ମାସରେ ଏହା ପାଳନ କରାଯାଏ ରଜକୁ ପ୍ରାୟ ତିନି ଚାରି ଦିନ ଧରି ସ୍ପେଶାଲ ଝିଅମାନେ ଏହାକୁ ଧୁମଧାମ ସହିତ ପାଳନ କରନ୍ତି ରହିଲା ତା' ଭିତରେ ଆମର ଅଲଗା ପର୍ବ ହେଉଛି ଛଉ ପର୍ବ କଳିଙ୍ଗ ମହୋତ୍ସବ କଳିଙ୍ଗ ମହୋସବରେ ମଧ୍ୟ ବହୁତ ପ୍ରକାରର ଓଡ଼ିଶାର ସମସ୍ତେ ଏହାକୁ ପାଳନ କରନ୍ତି ଆଉ ଏସବୁ ପର୍ବଗୁଡ଼ା ବାହାର ରାଜ୍ୟରେ ସବୁ ଜାଗାରେ ହୁଏନି କିଛିଟା ଜାଗାରେ ଏହାକୁ ପାଳନ କରାଯାଏ ଆଉ ଏହାଦ୍ୱାରା ଆମର କିଛି ଧାର୍ମିକ ଚେତନା ମଧ୍ୟ ଆସେ ଆଉ ରଜ ପର୍ବ ଯେମିତି ସେଥିରେ ଆମର କିଛି କ୍ରୀଡ଼ା ବି ପ୍ରତିଷ୍ଠିତ ହେଇଥାଏ ତ ଏହି କ୍ରୀଡ଼ା ଇଭେଣ୍ଟ ଦ୍ୱାରା ପିଲାମାନେ ଆଗକୁ ଗ୍ରୋଥ୍ କରନ୍ତି ଏବଂ ଭାରତର ଗୋଟେ ଇଣ୍ଟରନ୍ୟାସନାଲ୍ ଲେଭେଲରେ ଏହି ଖେଳକୁ ସେମାନେ ଓଡ଼ିଶାର ଖେଳକୁ ସୁଦୃଢ଼ କରନ୍ତି ବା ଭାରତରେ ଏହାକୁ ସ୍ଥାନ ଦିଅନ୍ତି